ଓଡ଼ିଶା ରାଜ୍ୟରେ କୃଷକମାନଙ୍କୁ ସରକାର ପ୍ରତି ଛଅ ମାସକୁ ଥରେ କାଳିଆ ଯୋଜନା ଏହି କାଳିଆ ଯୋଜନା ଅନୁଷ୍ଠାନ ଅନ୍ତର୍ଭୁକ୍ତ ପ୍ରତି କୃଷକଙ୍କୁ ସେମାନଙ୍କର ଜମି ଆକାର ହିସାବରେ ତିନି ହଜାର ଚାରି ହଜାରରୁ ଛଅ ହଜାର ଏମିତି ଟଙ୍କା ଦିଅନ୍ତି ସେମାନଙ୍କ ଏକାଉଉଣ୍ଟ୍ରେ ଅନ୍ଲାଇନ୍ ଟ୍ରାନ୍ସଫର୍ କରନ୍ତି ସେହିପରି କୃଷି ଋଣ ଆକାରରେ ଭାରତ ସରକାର ପ୍ରତି କୃଷକମାନଙ୍କୁ ବିନା ସୁୁଦ୍ଧରେ ଋଣ ପ୍ରଦାନ କରନ୍ତି ଏହି ଋଣଗୁଡ଼ିକ ଚୁକ୍ତି କରିବା ପାଇଁ ପ୍ରତି ମାସରେ ବହୁତ କମ୍ ଟଙ୍କା ଦେବାକୁ ପଡ଼ିଥାଏ ତ କୃଷକମାନଙ୍କୁ ସରକାର ସବୁ କ୍ଷେତ୍ରରେ ଭଲ ପ୍ରୋତ୍ସାହନ ଦିଅନ୍ତି ଏବଂ ଚାଷ ଲାଗି ଲାଗୁଥିବା କୀଟନାଶକ ଦ୍ରବ୍ୟରେ ସବ୍ସିଡ଼ି ମିଳିଥାଏ ଏବଂ କୃଷକମାନଙ୍କର ହେଲ୍ଥ କାର୍ଡ଼୍ ବି ମିଳିଥାଏ କୃଷକମାନେ ଏହି କାର୍ଡ଼୍ରେ ନିଜର ଚିକିତ୍ସାଗୁଡ଼ାକ ମାଗଣାରେ ପ୍ରତି ମେଡ଼ିକାଲ୍ରେ ଯାଇକି କରନ୍ତି ସରକାର ତରଫରୁ ବହୁତ ସହାୟତା ମିଳୁଚି କୃଷକମାନଙ୍କୁ ଓ ଋଣ ବାବଦରେ ବି ନିଃଶୁଳ୍କ ନିଃଶୁଳ୍କ ଋଣ ମିଳିଥାଏ ସରକାରଠୁ ଆମେ ଏହା ଆବେଦନ କରୁଛୁ ଯେ କୃଷକ ଭାଇମାନେ ଆଉ କିଛି ଅଧିକ ପ୍ରୋତ୍ସାହନ ମିଳୁ ଯେମିତିକି ପ୍ରତି ଫସଲ ଫସଲରେ କିପରି ସେମାନେ ଅଧିକ ପଇସା ପାଇପାରିବେ ସେଥିପ୍ରତି ବଜାରର ଚାହିଦାକୁ ଦେଖି ସେମାନଙ୍କର ଆଦାୟ ଆଦାୟ ବଢ଼ାଇବ ଲାଗି କିଛି କିଛି କୃଷି ବୈଜ୍ଞାନିକମାନଙ୍କୁ ନିୟୋଜିତ କରନ୍ତୁ